ମୁଁ ଗୋଟେ ପେଣ୍ଟିଙ୍ଗ ଆର୍ଟ କରିଥିଲି ସେଇଟା ହଉଛି ଗଣେଶଙ୍କର ପ୍ରତିମୂର୍ତ୍ତି ଆଉଗୋଟେ ଫ୍ଲାୱାର ବେସ୍ କରି ତିଆରି କରିଥିଲି ସମୟ ଅଭାବରୁ ସେଇଟା ମତେ ବହୁତ କରିବାକୁ କଷ୍ଟ ପଡ଼ିଥିଲା କାରଣ କାଗଜ ଆଣ ଫ୍ରେମ ଆଣ କଲର୍ ଆଣ ସବୁପ୍ରକାର କଲର୍ କିଣିବା ପାଇଁ ସବୁଆଡ଼େ ତ ସବୁ ଜିନିଷ ମିଳେନି ସେଥିପେଇଁ ଏପଟ ସେପଟ ହେବାକୁ ପଡ଼େ ମୋର ସେତେବେଳେ ସମୟର ବହୁତ ଅଭାବ ଥିଲା ମୁଁ ସେ ପେଣ୍ଟିଙ୍ଗଟା ଆର୍ଟ କରିଥିଲି ସେଥିରେ ବହୁତ ପ୍ରକାର କଲର୍ ବ୍ୟବହାର ହେଇଥିଲା ନିବ ବ୍ୟବହାର ହେଇଥିଲା କାଠି ବ୍ୟବହାର ହେଇଥିଲା ତୂଳି ବ୍ୟବହାର ହେଇଥିଲା କଲର ବ୍ୟବହାର ହେଇଥିଲା ସେଇଟାକୁ ମୁଁ ଆଙ୍କିବା ପାଇଁ ବହୁତ ସମୟ ବି ଲାଗିଥିଲା ହେଲା ମତେ ସେ ପେଣ୍ଟିଙ୍ଗଟା କଲର୍ କରି ସାରିଲାପରେ ବହୁତ ସୁନ୍ଦର ଦେଖାଗଲା ଲୋକମାନେ ବହୁତ ପ୍ରଶଂସା କଲେ ସେଥିପାଇଁ ମତେ ବହୁତ ପ୍ରାଇଜ ବି ମିଳିଲା ଘରଲୋକ ବି ବହୁତ ଦେଖିକି ଖୁସି ହେଲେ ଯେ ଯାହାହଉ ସମୟ ଅଭାବରୁ ତମେ ସେ ପେଣ୍ଟିଙ୍ଗଟା ଆଙ୍କିଛ ବୋଲି ମତେ ଘରେ ବହୁତ ପ୍ରଶଂସା କଲେ